ମୁଁ ଗୋଟେ ନୃତ୍ୟ ଟିଚର ମୁଁ ଗାଁ ପିଲାମାନଙ୍କର ନୃତ୍ୟ ଶିଖାଏ ପିଲାମାନେ ନୃତ୍ୟ କରନ୍ତି ସଙ୍ଗୀତ କରନ୍ତି ସେଥିରେ ଭଲ ଉନ୍ନତି ବି କରନ୍ତି ଉତ୍ସାହିତ ବି କରନ୍ତି ପ୍ର ପ୍ରଶିକ୍ଷିତ କରାଅ କରି କରନ୍ତି ଏଥିପାଇଁ ମୁଁ ବାହାରୁ ଗୋଟେ ଟିଚର ଆଣିଲି ସେ ଟିଚର ଡ୍ୟାନ୍ସ ନୃତ୍ୟ ଶିଖାଏ ଗୀତ ମିଶା ଶିଖାଏ ଭଲ ଭାବରେ ଶିଖନ୍ତି ଶିଖିଲେ ମୁଁ କ'ଣ ଗାଁରେ ପୂଜା ହୁଏ ମେଳା ପୂଜାରେ ମୁଁ ଗୋଟେ ଭଲ ପ୍ରୋଗ୍ରାମ ରଖେ ପ୍ରୋଗ୍ରାମ ରଖିଲେ କ'ଣ ପିଲାମାନଙ୍କୁ ସେଇଠି ନୃତ୍ୟ କରାଏ କରାଇଲେ ସେ ପିଲାମାନେ ପ୍ରଥମ ଦ୍ଵିତୀୟ ତୃତୀୟ ଏମିତି ପ୍ରାଇଜ ରଖା ହୁଏ ଯେମିତି ପାଞ୍ଚ ହଜାର ପ୍ରଥମ ଦୃ ଦ୍ଵିତୀୟ ଅଢ଼େଇ ହଜାର ତୃତୀୟ ପନ୍ଦରଶହ ଏମିତି ନୃତ୍ୟ କରାଇ ଥାଏ ପ୍ରାଇଜ ରଖାଥାଏ ହେଲେ ସେମାନେ ସେଥିରେ ଭଲ ସହିତ ହୁଅନ୍ତି ସେଥିପାଇଁ ତାଙ୍କୁ ବର୍ଷେ ବର୍ଷେ ଆହୁରି ନୃତ୍ୟ କରିବାକୁ ଚାହୁଁଛନ୍ତି